ଜଣେ ଡ୍ରାଇଭର ନମ୍ର ମାନେ ସିଏ ଡ୍ରାଇଭିଂ ଯେତେବେଳେ କରୁଥିବ ସେତେବେଳେ ସିଏ ଅନିନ୍ଦ୍ରା ନଥିବ ସିଟ୍ ବେଲ୍ଟ ପିନ୍ଧିଥିବ ଏବଂ ଡ୍ରାଇଭିଂ କଲାବେଳେ ମୋବାଇଲ ବ୍ୟବହାର କରୁନଥିବ ତାପରେ ମଦ ପିଇନଥିବ କି କୌଣସି ନିଶା ସେବନ ସେ କରିନଥିବ ଆଉ ଡ୍ରାଇଭିଂ କଲା ସମୟରେ କୌଣସି ପ୍ରକାର ଅନ୍ୟମନସ୍କ ହେଉନଥିବ ସେ ଯେଉଁଠି ଯିବା ପାଇଁ ଡ୍ରାଇଭିଂ କରୁଥିବ ସେଇ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପର୍ଯ୍ୟନ୍ତ ସିଏ କୌଣସି ଅନ୍ୟମନସ୍କ ହେବା ଉଚିତ ନୁହେଁ କାହିଁକି ନା ସେଇ ଗାଡ଼ିରେ ଅନେକ ଗୁଡ଼ିଏ ଲୋକ ମଧ୍ୟ ବସିଥାନ୍ତି କି ସିଏ ଜଣେ ବି ଥିଲେ ବି ଯଦି ଗୋଟଏ ସେକେଣ୍ଡର ଭୁଲ ପାଇଁ ଆମେ ବହୁତ ବଡ଼ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ ତେଣୁ ଡ୍ରାଇଭିଙ୍ଗ କଲାବେଳେ କୌଣସି ବି ଅନ୍ୟମନସ୍କ ହେବା ଉଚିତ ନୁହଁ ଏବଂ ରାସ୍ତାରେ ଗଲାବେଳେ ସଠିକ ଜାଗା ଦେଇକି ସଠିକ ଲାଇନ୍ ପ୍ରତି ଧ୍ୟାନ ଦେଇକି ଆମେ ଡ୍ରାଇଭିଂ କରିବା ଉଚିତ ସେ ନିଶା ସେବନ କରୁନଥିବ ଅନ୍ୟମନସ୍କ ହେଉନଥିବ ଅନିନ୍ଦ୍ରା ନଥିବ ମୋବାଇଲ ବ୍ୟବହାର କରୁନଥିବ ବୋଲେ ତାକୁ ଭଲ ଡ୍ରାଇଭିଂ ଡ୍ରାଇଭର ବୋଲି ମଧ୍ୟ ପ୍ରଶଂସା କରିଥାଉ ଧନ୍ୟବାଦ